ଭାରତରେ ଧୀରେ ଧୀରେ ମାଟି ଶିଳ୍ପ କଳା ଲୁପ୍ତ ହେଇ ଯାଉଛି କାରଣ ଆମର ଡିଜିଟାଲ୍ ଇଣ୍ଡିଆ ହେବାରୁ ସମସ୍ତେ ଇଲକ୍ଟ୍ରୋନିକ୍ ଜିନିଷ ଦ୍ୱାରା ବ୍ୟବହାର କରୁଛନ୍ତି ଯେପରିକି ଗରମ ଦିନେ ଆଗରେ ମାଟି ପାତ୍ରରେ ପାଣି ରଖିକି ନା ପିଉଥିଲେ କିନ୍ତୁ ଏବେ ଫ୍ରିଜ୍ ଆସିବାରୁ ସମସ୍ତେ ଫ୍ରିଜ୍ରେ ପାଣି ପାଣି ରଖିକି ନା ପିଉଛନ୍ତି ମାଟି ଥାଳିରେ ଆଗରେ ଖାଉଥିଲେ ଏବେ ମାର୍ବଲ ଥାଳିରେ କି ଅନ୍ୟ ଅନ୍ୟ ଧାତର ଥାଳିରେ ଖାଉଛନ୍ତି ଏଣୁ ଧୀରେ ଧୀରେ ମାଟି ଶିଳ୍ପ କଳା ଲୁପ୍ତ ହେଇଯାଉଛି ଆମର ସେହି ମାଟି ଶିଳ୍ପ କଳା ବି ଧରି ରଖିବା ଦରକାର